ମୋର ପ୍ରିୟ ଖେଳ କ୍ରିକେଟ୍ ମୋତେ କ୍ରିକେଟ୍ରେ ଫିଲ୍ଡିଂ ବୋଲିଂ ବ୍ୟାଟିଂ କରିବାକୁ ମୋତେ ଭଲ ଲାଗେ ଓ ମତେ ଫିଲ୍ଡିଂ ବି କରିବାକୁ ଭଲ ଲାଗେ ମୁଁ ମୁଁ ଅଲରାଉଣ୍ଡର୍ ଆମ ମୋତେ ବୋଲିଂ କରିବାକୁ ଦେଲେ ମୁଁ ଏକାସାଙ୍ଗରେ ତିନିଟି ୱିକେଟ୍ ଗିରେଇଦିଏ ଓ ଆମ ଗାଁ ଆଉ ଅନ୍ୟ ଗାଁ ସାଙ୍ଗରେ ଥିଲେ ଲୁଦୁ ଲୁଦୁ ସାଙ୍ଗରେ କ୍ରିକେଟ୍ ମ୍ୟାଚ୍ ଥିଲେ

ଓ ମୁଁ ଆମ ଗାଁକୁ ମୁଁ ଜିତେଇଥାଏ ଓ ମୋତେ କ୍ରିକେଟ୍ରେ ମୋ ମତେ ଅଧିକ ପସନ୍ଦ ବିରାଟ କୋହଲି ମୁଁ ଆର୍ସିବିକୁ ମୁଁ ସପୋର୍ଟ କରେ ଓ ଚେନ୍ନାଇ ସୁପର୍ କିଙ୍ଗକି ମୋତେ ଭଲ ଲାଗେ ଧୋନି ଭାଇ ମୋରକୁ ଭଲ ଲାଗେ ଓ ମୋତେ ଆମ ଗାଁ ଓ ଗାଁ କୋ ଗାଁ ମ୍ୟାଚ୍ କଲେ ମୁଁ ଆଗ ଅଧିକ ରନ୍ କରି ଜିତେଇ ଥାଏ ଆମ ଗାଁକୁ ମୁଁ ଓ ମତେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ବି ଅଧିକ ଭଲ ଲାଗେ ଓ ମତେ କ୍ରିକେଟ୍ ମ୍ୟାଚ୍ ବି ଦେଖିବା ଅଧିକ ଲାଗେ ଆମ ବୋଲି ପଢ଼ିବାକୁ ମୁଁ ତେ ସବୁବେଳେ ଉପରବେଳା ବି ଆସି କ୍ରିକେଟ୍ ଖେଳିଥାଏ କ୍ରିକେଟ୍ ଖେଳିଥାଏ କ୍ରିକେଟ୍ ଖେଳି ମୁଁ ମୁଁ କ୍ରିକେଟ୍ ଖେଳିଥାଏ ଓ ମୋତେ ଭଲ ଲାଗେ କ୍ରିକେଟ୍ ମୋତେ ସବୁଠୁ ଭଲ ପ୍ରିୟ ଖେଳ କ୍ରିକେଟ୍ କ୍ରିକେଟ୍ ଖେଳି ମୋତେ ଭଲ ଲାଗେ ଓ ମୋତେ ଅଧିକ ଟାଇମ୍ ମୁଁ ଅଧିକ ମୋବାଇଲ୍ ବି ମୋବାଇଲ୍ରେ ବି କ୍ରିକେଟ୍ ଖେଳିଥାଏ ମୋବାଇଲ୍ରେ ବି ମୋତେ ଅଧିକ ଭଲ ଲାଗେ କ୍ରିକେଟ୍ ଖେଳ ଖେଳିବାକୁ ଭଲ ଲାଗେ